ମୋ ମତରେ ଗ୍ରାମୀଣ ସମୁଦାୟକୁ ଅଧିକ ଭ୍ରମଣ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମୀଣ ପରିବେଶ ଭଲ ରହିବା ଦରକାର ଓ ଗ୍ରାମରେ ପ୍ରତ୍ୟେକ ଜିନିଷ ଭଲ ଭାବରେ ରଖିବା ଦରକାର ଓ ପ୍ରତ୍ୟେକ ଜିନିଷକୁ ବହୁତ ସୁନ୍ଦର ଭାବରେ ତିଆରି କରି ଯେମିତିକି ଗ୍ରାମୀଣ ଯାହା ବି ଗ୍ରାମୀଣରେ ବହୁତ ଚାଷବାସ କରିବା ଦରକାର ଇଏ କରିବା ଦରକାର ଯେଉଁଥିରେ କି ପର୍ଯ୍ୟଟକମାନେ ଆସିଲେ ଦେଖିବେ ଗ୍ରାମୀଣରେ କେଉଁ ଚାଷ ହୁଏ କ'ଣ ହୁଏ ତାଙ୍କୁ ବହୁତ ଭଲ ଲାଗିବ ଦେଖିଲେ ସେ ଆଉ ରାସ୍ତାଘାଟ ରହିବା ଦରକାର କୂପ ନଳକୂପ ବି ରହିବା ଦରକାର ଗେଷ୍ଟ ହାଉସ ଇତ୍ୟାଦି ଏସବୁ ପରି ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର କାରଣ ପର୍ଯ୍ୟଟକମାନେ ଯେତବେଳେ କେଉଁ ଗ୍ରାମକୁ ଭ୍ରମଣ କରିବା ପାଇଁ ଆସିବେ ତ ସେମାନଙ୍କୁ କିଛି ଅସୁବିଧା ବି ଫିଲ୍ ହେବନି ଆଉ ସେମାନେ ବି ଭଲରେ ଗ୍ରାମୀଣ ଜୀବନ ଦର୍ଶନ କରିକି ଯାଇପାରିବେ